ଗଞ୍ଜାମ ଜିଲ୍ଲାରେ ଅଧିକାଂଶ ଗାଁରେ ବା ଗ୍ରାମରେ ଅଧିକାଂଶ ଗ୍ରାମରେ ଧାନ ଚାଷ ମୁଗ ଚାଷ ବିରି ଏବଂ ରାଶି ଚାଷ କରାଯାଏ ଏବଂ ଧାନ ଓଡ଼ିଶାରେ ଧାନ ବହୁତ ପ୍ରଚୁର ପରିମାଣରେ ଚାଷ କରାଯାଏ ଧାନ ସହିତ ମୁଗ କୋଳଥ ବିରି ଏବଂ ଏବଂ ରାଶି ଚାଷ କରାଯାଏ ଏବଂ ଭୁଇଁ ଚଣା ବିଭିନ୍ନ ପ୍ରକାର ଚଣା ଚାଷ କରାଯାଏ ଏବଂ ତୈଳ ତୈଳ ତାଳଚାର ଜିଲ୍ଲାରେ ତୈଳ ଓଡ଼ିଶାରେ ତୈଳ ବି ମିଳିଥାଏ ତ ଓଡ଼ିଶା ତୈଳ ପାଇଁ ବି ବହୁତ ଲୋକପ୍ରିୟ ହେଇଛିି ତ ବହୁତ ଜଣାଶୁଣା ଓଡ଼ିଶାରେ ବହୁତ ତୈଳ ଏବଂ ଫସଲ ବି ବହୁତ ମିଳିଥାଏ ଯାହାଦ୍ୱାରାକିି ଓଡ଼ିଶାର ଡାଲି ଜାତୀୟ ଫଳ ଡାଲି ଜାତୀୟ ଯେମିତି ମୁଗ ବିରି ଏବଂ କୋଳଥ